କ୍ରିକେଟ୍ ଗେମ୍ଟା ଫ୍ୟୁଚର୍ ଲାଗି ବହୁତ୍ ଭଲ୍ ଆଏ ଯଦି ଡିଷ୍ଟ୍ରିକ୍ଟ୍ ଖେଲ୍ବେ ବେଲେ ବି ଡିଷ୍ଟ୍ରିକ୍ଟ୍ ଖେଲି ସାର୍ଲା ପରେ ଆପଣ୍ ଷ୍ଟେଟ୍ ଥି ଆମର୍ ଷ୍ଟେଟ୍ ସିଲେକ୍ସେସନ୍ ନେବେ ଷ୍ଟେଟ୍ ସିଲେକ୍ସନ୍ ପରେ ଆପଣ ବାହାରେ ମାନେ ଇଣ୍ଡିଆ ଲାଗି ବି ଇଟା ଖେଲିପାର୍ବେ କି ରଣଜୀ ଟ୍ରଫି ତାକୁ ଗଲା ଯିଏ ବହୁତ୍ଟେ ଛୋଟ୍ ଛୋଟ୍ ଗେମ୍ ଅଛେ ଛୋଟ୍ ଛୋଟ୍ ଗେମ୍ମାନେ ବି ଖେଲିକରି ଆପଣ୍ ଆଗ୍କୁ ବଢ଼ିପାର୍ବେ ଫ୍ୟୁଚର୍ ବହୁତ୍ ଅଛେ ଯେନ୍ଥିରେ କି ଇହାଦେ ଯେନ୍ତି ଆଇ ପି ଏଲ୍ ଚାଲିଛେ ଯେନ୍ଥିର ନାଁ ହଉଛେ ଇଣ୍ଡିଆନ୍ ପ୍ରିମିୟର୍ ପ୍ରାଇମର୍ ଲିଙ୍କ୍ ଯେନ୍ଟା ତାର୍ ତାର୍ ସେକେଣ୍ଡ୍ଟା ହଉଚେ ଆଇପିଏଲ୍ର ତାର୍ମାନେ ହେଟା ହେଟା ହେଟା ନାଇଁ ସେ ଆଇପିଏଲ୍ର ମାନେ ହଉଚେ ଇଣ୍ଡିଆନ୍ ମନି ଲିଙ୍କ୍ ପଏସା ଯେନେକି ପଏସା ରୋଜ୍ଗାର୍ କରାଯାଏସି ଆଉ ସେ କ୍ରିକେଟ୍ ମାଧ୍ୟମରେ ପଏସା ରୋଜ୍ଗାର୍ ବହୁତ୍ କରିପାର୍ବେ ଆଉ ଫ୍ୟୁଚର୍ ବି ଟିକେ ବ୍ରାଇଟ୍ ରହେସି ମାନେ ସ୍ପୋର୍ଟସ୍ କୁଟାରୁ ବି ସର୍ଭିସ୍ କରିପାରିବେ